ହଉ ଆଜ୍ଞା ମୁଁ ଆଉ ଘରର ଓନର୍ କହୁଥିଲି ଆଉ କ'ଣ ଆପଣ ପାଇପ୍ ମିସ୍ତ୍ରୀ କହୁଥିଲେ କି ଆକ୍ଚୁଆଲି ପ୍ରୋବ୍ଲେମ୍ଟା ଆମ ଘରେ ହେଇଛି ଆଜ୍ଞା ତ କ'ଣ ମାନେ ଆମ ଘରର ପାଇପ୍ ସବୁ ଫାଟିଯାଇଛି ପାଣି ସବୁ ଲିକ୍ ହେଉଛି ଉପର ତଳରେ

ଫାଟିଛି ହଁ ସିଙ୍କରେ ବି ପାଣି ଯାଉନି ସବୁ ଫାଟିଛି ସବୁ ଲିକ୍ ହେଇଯାଉଛି ତ ଆପଣ ମଜୁରୀ କେତେ ନେବେ କ'ଣ ଟିକିଏ କହିଥିଲେ ଭଲ ହେଇଥାନ୍ତା ହଁ ଆଜ୍ଞା ହଁ ଆଜ୍ଞା କେଉଁ ପଟରୁ ବି ପାଣି ଠିକ୍ ସେ ଇଏ ହେଉନି ସବୁ ଲିକ୍ ହେଉଛି ହଁ ହଁ

ହଁ ଆଜ୍ଞା ପାଇଖାନାରେ ବି ପାଣି ଯାଉନି ହଁ ଆଜ୍ଞା ଆକ୍ଚୁଆଲି ଆଜ୍ଞା ଆମର ପୂରା ଚାରିଦିନ ହେଲାଣି ପାଣି ପୂରା ଲିକ୍ ହେଉଛି ଆଉ ଟାଙ୍କିରେ ରହୁନାହିଁ ଟିକିଏ ସମୟ କାଢ଼ିକି ଟିକିଏ ଆସିଥିଲେ ଭଲ ହେଇଥାନ୍ତା ଆଉ

ହଁ ଆଜ୍ଞା ଦୟାକରି ଟିକିଏ ଆସି ଦେଖି ଦିଅନ୍ତୁ ଠିକ୍ ଅଛି ଆଜ୍ଞା ହଁ କିଛି ଚିନ୍ତା କରନ୍ତୁ ନାହିଁ ଆଜ୍ଞା ଟଙ୍କା ର ଆପଣ କାମ ଦେଖିକି ତ ନେବେ ନା ହଁ ଠିକ୍ ଅଛି ହଁ ଠିକ୍ ଅଛି ଆଜ୍ଞା ଆସନ୍ତୁ